ଆମ ଅଞ୍ଚଳରେ କ୍ରିକେଟ୍ ଖେଳ ଚାଲିଛି ସେଇଠ ସଂଜିତ ମିତ୍ର

ଶଙ୍କର ଦାସ ଆଉ ସ୍କୁଲ୍ରୁ ସାର୍ ଜଣେ ଅଛନ୍ତି ପି ଟି ସାର୍ ଭଲିବଲ୍ ଖେଳ ବି ପ୍ରଶାସିତ କରୁଛି କ୍ରିକେଟ୍ ଖେଳ ବି ପ୍ରଶାସିତ କରୁଛି ଫୁଟବଲ୍ ପ୍ରଶାସିତ କରୁଛି ଏବଂ ଜଗିଙ୍ଗରେ ହେଲ୍ପିଙ୍ଗ ବି କରୁଛନ୍ତି ହାଇ ଜମ୍ପ ଲଙ୍ଗ ଜମ୍ପରେ ବି ପ୍ରଶାସିତ କରୁଛନ୍ତି ଫୁଟବଲ୍ ପ୍ରଶାସିତ କରୁଛନ୍ତି